ସାଧାରଣତଃ ଘରେ ରୋଷେଇବାସ କଲାବେଳେ ସିଲିଣ୍ଡର୍ରେ ସିଲିଣ୍ଡର୍ରେ ରୋଷେଇବାସ କଲାବେଳେ ଫାଷ୍ଟ୍ ରେଗୁଲେଟର୍କୁ ଅନ୍ କରିବା ତା'ପାଖରେ କୌଣସି ନିଆଁ ଜିନିଷ ରଖିବାନି ରେ ମାନେ ସିଲିଣ୍ଡର୍ ପାଖରେ କିଛି ମାନେ ନିଆଁ ଜିନିଷ କି କରେଣ୍ଟ୍ ଫରେଣ୍ଟ୍ କିଛି ବେଶୀ ରଖିବାନି ମାନେ ରୋଷେଇ ସରିବା ସମୟରେ ଠିକ୍ ଟାଇମ୍ରେ ଆମେ ରେଗୁଲେଟର୍କୁ ବନ୍ଦ କରିବା ଏବଂ ଖୋଲା ସ୍ଥାନରେ ମାନେ ଖୋଲା ସ୍ଥାନ ଦେଖିକି ଆମେ ସିଲିଣ୍ଡର୍ ରଖିବା ଟିକିଏ